ହୁଁ ଆମର୍ ହସ୍ପିଟାଲ୍ମାନେ ସାଢ଼େ ପାଞ୍ଚ୍ କିଲୋମିଟର୍ ପନ୍ଦ୍ର ମିନିଟ୍ ଲାଗ୍ସି ଯିବାର୍ ଲାଗି ଆମର୍ ଗାଁ ଆର୍ ସହର୍ ଭିତ୍ରେ ଆର୍ କିଛି ତୁଲନା ନାଇଁନ ଆମର୍ ସହର୍ରେ ଯେତେ ଇଏ ଥିଲା ଆମେ ଆମର୍ ଗାଁରେ ବି ସେତେ ସୁବିଧା ପାଇପାର୍ଲୁନ ସଫାସୁତ୍ରା ସବୁ ହେଇଛେ ମାର୍ବଲ୍ ସାର୍ବଲ୍ ଲଗାହେଇଛେ ଏବେ ମାନେ ଆଗ ଯେନ୍ତା ଥିଲା ଏବେ ବହୁତ୍ ସଫାସୁତ୍ରା ମାନେ ସୁବିଧା ହେଲାନ ଆଗ ମାନେ ଯେତେ ପୁହୁରା ଥିଲା ଯେ ମାନେ ହସ୍ପିଟାଲ୍ ଗଲେ ବି ବାନ୍ତି ଲାଗିଯାଉଥିଲା ରୋଗ୍ ଭି ଆର୍ ଟିକେ ଧରିଦେଉଥିଲା ଏବେ ଏବେ ସହର୍ ଠାନୁ ବି ଗାଁ ଗହଲି ଏବେ ନିଟ୍ ଆଣ୍ଡ୍ କ୍ଲିନ୍ ଭି ଅଛେ ସବୁବେଲେ ମାନେ ଆରୁ ସହର୍ ଆରୁ ଗାଁ ଭିତରେ ତୁଲନା ନାଇଁନ ଏଛେଁ ସବୁ ସୁବିଧା ବି ପାଇ ପାରୁଛନ୍ ଗାଁର୍ ଲୁକେ ହଁ ସବୁ ସୁବିଧା ପାଇପାରୁଛନ୍ ଆର୍ ସଫା ସୁତ୍ରା ଭି ଅଛେ ଆମେ ସବୁ ମାନେ କଲର୍ ଫଲର୍ ଲଗାହେଇଛେ ବହୁତ୍ ସଫା ଭି ଲାଗୁଛେ ଭଲ୍ ଭି ଲାଗୁଛେ ଆମ୍କେ ସବୁ ସୁବିଧା ଭି ମିଲିପାରୁଛେ